ଗାଡ଼ି ହେଉଛି ଆମ ଦୈନନ୍ଦିନ ଜୀବନର ଏକ ଆବଶ୍ୟକୀୟ ଯନ୍ତ୍ର ଯାହାକୁ କି ଆମେ ସମସ୍ତେ ବ୍ୟବହାର କରିଥାଉ ଆମେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଗାଡ଼ିକୁ ବ୍ୟବହାର କରିଥାଉ ଏବଂ ଏହା ପାଇଁ ଆମେ ଅଧିକ ଲାଭବାନ ହୋଇଥାଉ ଏହାକୁ ସମସ୍ତେ ବ୍ୟବହାର କରିଥାନ୍ତି ତେଣୁ ଗାଡ଼ିକୁ ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ଗାଡ଼ିକୁ ଆମେ ଅନେକ ଭାବରେ ଯତ୍ନ ନେଇ ପାରିବା ଯେପରି କି ଆମେ ଗାଡ଼ିକୁ ଠିକ୍ ସମୟରେ ଧୋଇବା ଠିକ୍ ସମୟରେ ଶୋ ରୁମକୁ ନେଇ ତାର ସର୍ଭିସିଙ୍ଗ୍ କରାଇବା ଗାଡ଼ିରେ ଠିକ୍ ସମୟରେ ତେଲ ଢାଳିବା ମୋବିଲ୍ ମଧ୍ୟ ସମୟ ସମୟରେ ଚେଂଜ୍ କରାଇବା ଏବଂ ବର୍ଷକ ନହେଲେ ଛ ମାସରେ ଗ୍ୟାରେଜକୁ ନେଇ କୌଣସି ଅସୁବିଧା ହେଉଥିଲେ ତାହାକୁ ଦେଖାଇବା ଏହିଭଳି ଭାବରେ ଆମେ ଗାଡ଼ିର ଯତ୍ନ ନେଇପାରିବା ଗାଡ଼ି ହେଉଛି ଅନେକ ଯନ୍ତ୍ରପାତି ଦ୍ୱାରା ତିଆରି ହୋଇଥାଏ ଏବଂ ତାର ଛୋଟ ଛୋଟ ଯନ୍ତ୍ରପାତିକୁ ମଧ୍ୟ ଠିକ୍ ରଖିବା ଆବଶ୍ୟକ ଆମ ଦୈନନ୍ଦିନ ଜୀବନରେ ଗାଡ଼ି ଏକ ମୂଲ୍ୟବାନ ଜିନିଷ ତେଣୁ ଆମେ ତାର ଯତ୍ନ ନେବା ଦରକାର ଆମ ଶରୀର ଯେପରି ଆମ ପାଇଁ ମୂଲ୍ୟବାନ ଗାଡ଼ି ମଧ୍ୟ ଆମ ପାଇଁ ସେତିକି ମୂଲ୍ୟବାନ କାରଣ ଯଦି ଆମେ ଯଦି ଆମେ ଗାଡ଼ିକୁ ଠିକ୍ ଭାବରେ ବ୍ୟବହାର କରିବା ନାହିଁ ତାହା ଆମ ପାଇଁ ହାନିକାରକ ହୋଇପାରେ ତେଣୁ ଗାଡ଼ିର ଯତ୍ନ ନେବା ଉଚିତ୍ ଆଉ ଯେଉଁଭଳି ଭାବରେ ଆମେ ଗାଡ଼ି ଚଳାଇବା ସଦାବେଳେ ସତର୍କ ରହିବା ଉଚିତ ଗାଡ଼ି ଚଳାଇବା ବେଳେ ଆମେ ବେଳେବେଳେ ଥକାପଣ ଅନୁଭବ କରିଥାଉ କାରଣ ଆମେ ଯେତେବେଳେ ଦୂର ଯାତ୍ରା କରିଥାଉ ସେତେବେଳେ ଆମ ଗୋଡ଼ ବଥା ହୋଇଥାଏ ଏବଂ ମୁଣ୍ଡରେ ମଧ୍ୟ ହେଲମେଟ୍ ପିନ୍ଧି ପିନ୍ଧି ବେକ ମଧ୍ୟ ବଥା ହୋଇଥାଏ ଏବଂ ସତର୍କ ରହିବାକୁ ପଡ଼ିଥାଏ ସବୁବେଳେ ଏବଂ ଗାଡ଼ି ଚଳାଇବା ହେଉଛି ଏକ ଦାୟିତ୍ଵବାନ ଜିନିଷ ତେଣୁ ଆମକୁ ସର୍ବଦା ସତର୍କ ରହିବା ଉଚିତ୍ ଏବଂ ଆମେ ଯେତେବେଳେ ଲମ୍ବା ରାସ୍ତାରେ ଯାଉଥାଉ ସେତେବେଳେ ଆମକୁ ସତର୍କ ରହିବା ଉଚିତ୍ ଖାଲି ଲମ୍ବା ରାସ୍ତା ନୁହେଁ ଆମକୁ ଗାଡ଼ି ଧରିବା ମାତ୍ରେ ସତର୍କ ହେବା ଉଚିତ୍ ଏବଂ ଏହା ଦ୍ଵାରା ଆମେ ଧନ ଜୀବନ ରୁ ବଞ୍ଚିତ ହୋଇପାରିବା ନାହିଁ ଏବଂ ଆମକୁ ଗାଡ଼ି ଚଳାଇଲା ବେଳେ ସର୍ବଦା ସତର୍କ ରହିବା ଉଚିତ୍ ଏବଂ ଦୂର ଯାତ୍ରା ଗଲା ବେଳେ ଆମକୁ ଉତ୍ସାହିତ ହେବା ଉଚିତ୍ ଆମେ ରାସ୍ତାରେ ଯାଉଥିବା ଗାଡ଼ି ଏବଂ ପ୍ରାକୃତିକ ଦୃଶ୍ୟକୁ ଦେଖି ମଧ୍ୟ ଉତ୍ସାହିତ ହୋଇପାରିବା ଯାହାଫଳରେ ମନ ଫୂର୍ତ୍ତି ରହିବ ଏବଂ ଆମେ ଖୁସି ରହିବା